ହ୍ୟାଲୋ ବ୍ୟାଙ୍କ୍ରେ ଟିକେ ମୋର ଟିକେ ବ୍ୟାଙ୍କ୍ରେ ମୋର ଟିକେ କାମ ଥିଲା ମୋର ଟିକେ ଜରୁରୀ ଥିଲା ବୋଲି ଆସିଛି ଆପଣ ଏମିତି କ'ଣ କଥାବାର୍ତ୍ତା କରୁଛନ୍ତି ଦାତା ମୁଁ ସେଥିପାଇଁ ତ ଠିକ୍ ମୁଁ ତ ସେଥିପାଇଁ ଠିକ୍ କରିବାକୁ ଆସିଛି ଆପଣ ଏମିତି ମିସ୍ବିହେଭ୍ କରୁଛନ୍ତି

ଆ ମୋର ଦରକାର ଥିଲା ମୋ ମୁଁ କହିବାକୁ ବା ଆସୁଛି ମୋ ଟିକେ ଜଲ୍ଦି ଦରକାର ଥିଲା ମୁଁ ସେଥିପାଇଁ ଆପଣ ମୋତେ ମିସ୍ବିହେଭ୍ କରୁଛନ୍ତି ଆଉ ମୋର ଟିକେ ଜରୁ ମୋର ଜରୁରୀ ଥିଲା ସେଥିପାଇଁ ଆସିଛି ମୁଁ ବି ତ ଲାଇନ୍ରେ ଯାଇଥିଲି ମୋ ମୋ ଆ ମୋର ଟିକେ ଜରୁରୀ ଥିଲା ମୁଁ ମୁଁ ଦେଖାଇଦେଲି ଆପଣ ଏମିତି କଥାବାର୍ତ୍ତା କରୁଛନ୍ତି କ'ଣ ଆପଣଙ୍କ ନାଁରେ କମ୍ପ ଆପଣ ବହୁତ ମୋ ନା ଶ୍ୱାତି ଭୂୟାଁ ଘର ହେଉଛି କେନ୍ଦ୍ରାପଡ଼ା କେଉଁ କ'ଣ କରନ୍ତୁ

ମୋର ଟିକେ ଜରୁରୀ ତ କାମ ଥିଲା ସେଥିପାଇଁ ଆସିଥିଲି ବାପାଙ୍କ ନାଁ ବାପାଙ୍କ ନାଁ ମୋ ବାପାଙ୍କ ନାଁ ରଞ୍ଜିତ କୁମାର ନା ମୋର ଟିକେ ଅର୍ଜେଣ୍ଟ୍ ଥିଲା ଅର୍ଜେଣ୍ଟ୍ ଥିଲା ବୋଲି ତ ଆସିଥିଲି ନା ନା ମୋର ମୋର ଆଜି ଦରକାର ଥିଲା

ହଁ ହେଉ ଫିଲପ୍ କରି ଫିଲପ୍ କରି ମୁଁ ଏଇ ପାଞ୍ଚହଜାର

ପାଞ୍ଚହଜାର ଉଠ ମୋର ଉଠାଇବାର ଥିଲା ମୁଁ ହେଉ ମୁଁ ଏଥର ଡିପୋଜିଟ୍ କରିକି ଉଠାଇବି ପାଞ୍ଚ ହଜାର ହେଉ ମୁଁ ଡିପୋଜିଟ୍ କରିକି ଉଠାଇବି ଆଉ ହଉ ହଉ